ବାଲେଶ୍ୱର ଜିଲ୍ଲାରେ ବଡ଼ ଚାଷ ହଉଛି ଧାନଚାଷ ଧାନଚାଷ ନକଲେ ଆମେ ଉପାସ ରହିଯିବୁ ସେଥିପାଇଁ ଆମର ବଡ଼ ଚାଷ ହଉଛି ଧାନଚାଷ ଧାନଚାଷ କରୁ ପରିବା ଚାଷ ବି କରୁ ଧାନଚାଷ କଲେ ସେଥିରୁ ଆମେ ଭାତ ବି କରୁ ମୁଢ଼ି ବି କରୁ ଅରୁଆ ବି କରୁ ବର୍ଷସାରା ଆମର ଖାଦ୍ୟ ଆମେ ସଂଗ୍ରହ କରୁ ଫଳ ପରିବା ଯାହାବି ଆମେ କରୁ ଫୁଲକୋବି ହଉ ବନ୍ଧାକୋବି ହଉ ନାଡ଼ୁକା ବିଲାତି ଗାଜର ବିଟ୍ ଆଉ ଅନ୍ୟାନ ପରିବା ବୋଇତାଳ ସେ କଖାରୁ କି ନାଉ କି ଜହ୍ନି କି ଅମୃତଭଣ୍ଡାଟେ ଆମ ବାଡ଼ିରୁ ଆମେ ପାଇପାରୁ ସେଥିରୁ ଆମେ ବିକ୍ରି କରି ଚଳିପାରୁ ଧାନ ଚାଷ ଯେଉଁ କରୁ ଘର ପାଇଁ କିଛି ରଖି ଆଉ କିଛି ବିକ୍ରି ବି କରି ବିକ୍ରି କରି ଆମ ଅଭାବକୁ ଆମେ ମେଣ୍ଟେଇ ପାରି ଚାଉଳ ବି କରି ଚାଉଳ କରି କି ତାକୁ ବି ବିକ୍ରି କରି ତାକୁ ବିକ୍ରି କରି ଅଭାବ ମେଣ୍ଟେଇ ପାରି ପରିବା ବଜାରରୁ କିଣିକି ଆଣିବା ଅପେକ୍ଷା ବାଡ଼ିରୁ ଯେ ପରିବା ଆମର ବାହାରେ ବହୁତ ମିଠା ପରିବା ତାକୁ ଖାଇଲେ ରୁଗ ଏତେ ହବ ନାହିଁ କାହିଁକିନା ଆମେ ଖତ ଦେଇ କରୁ ସେଥିରେ ବେଶୀ ବିଷ କି ସାର ଦେଉନାହୁଁ ସେଥିପାଇଁ ଆମେ ସୁସ୍ଥ ମଣିଷ ହେଇ ରହୁ